ସମ୍ବାଦର ସ୍ୱାଧୀନତା ବିଷୟରେ କହିବାକୁ ଗଲେ ଆମେ ସମ୍ବାଦ ବା ସମାଜ କାଗଜ କାଗଜରୁ ଖବରକାଗଜରୁ ବହୁତ କିଛି ବାର୍ତ୍ତା ଶିଖିଥାଉ ଏବଂ ଜାଣିଥାଉ ଯେ ଏହା ଆମକୁ ବହୁତ ସଠିକ୍ ଭାବରେ କିଛି ବି ଖବର ଦେଇଥାଏ କିନ୍ତୁ ଏବଂ ବିଶ୍ୱାସ କରି କରିବାକୁ ବାଧ୍ୟ ହଉଛୁ କାହିଁକିନା ସମାଜ ମାଧ୍ୟମରେ ଆମେ ବହୁତ କିଛି ଶିକ୍ଷା ବା ବହୁତ କିଛି କଥା ଶିଖିଥାଉ ଯାହାଫଳରେ ଆମମାନଙ୍କୁ ସହଜ ହେଇଥାଏ ଯେ ଗୋଟିଏ ଜାଗାର ଖବର ଏବଂ ଅନ୍ୟ ଜାଗାର ଖବର ମଧ୍ୟ ଆମେ ଯଥାଶୀଘ୍ର ଭାବରେ ଜାଣିଥାଉ ଏବଂ ଟି ଭି ମାଧ୍ୟମରେ ମଧ୍ୟ ମିଡ଼ିଆ ମାଧ୍ୟମରେ ମଧ୍ୟ ବହୁତ କିଛି କଥା ଶିଖିବାକୁ ପାଇ ପାଉଛୁ ଏହିସବୁ ଆମ ଅଞ୍ଚଳରେ ବହୁତ ପ୍ରସାରିତ ହେଇଥାଏ କାହିଁକି ନା ଏଇ ସମ୍ବାଦ ନଥିଲେ ଆମେ ମଧ୍ୟ ଜାଣିିନଥାନ୍ତୁ କିଛି ବି ଏବେ ଯାହା ହେଲେ ବୈଜ୍ଞାନିକ ଯୁଗ ହେବା ଯୋଗୁଁ ଆମେ ବହୁତ ସହଜରେ ଜାଣିପାରୁଛୁ କିନ୍ତୁ ଆଗକାଳରେ ସମ୍ବାଦ ଥିଲା ଖବରକାଗଜ ଥିଲା ଏସବୁ ଥିବା ଯୋଗୁଁ ଲୋକମାନେ ସେମାନଙ୍କର ଅନ୍ୟ ସ୍ଥାନରୁ ବିଷୟ ଗୁଡ଼ିକ ବିଷୟରେ ସେମାନେ ଜାଣିପାରୁଥିଲେ ଏବଂ କିଛି ମଧ୍ୟ ଶିଖିପାରୁଥିଲେ ଯେ ଏହା ଠିକ୍ ନା ଭୁଲ୍ ସେମାନେ ବିଚାର କରିପାରୁଥିଲେ ଏବଂ ଏହା ବାଧ୍ୟ ହଉଥିଲେ ଯେ ସେମାନେ କୌଣସି ଖବର ସେମାନଙ୍କ ପାଖରେ ପହଞ୍ଚିବା ପାଇଁ ଏବଂ ଖବର ବିଷୟରେ ସେମାନେ ବହୁତ ସହଜରେ ଠିକ୍ ବା ଭୁଲ ଜାଣିପାରୁନଥିଲେ